ଆଜ୍ଞା ଆପଣ କିଏ କହୁଥିଲେ ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା ଆପଣଙ୍କ ପରିଚୟଟା ଜାଣିପାରିଲିନି ଆଜ୍ଞା ମୁଁ ତ ଏବେ ଯାଇନି ତ ମୁଁ ଦେଖିବି ଆପଣ କଣ କହୁଛନ୍ତି ସେ ବିଷୟରେ ବୁଝାବୁଝି କରିବି ଆଜ୍ଞା ମୁଁ ଡିପାର୍ଟମେଣ୍ଟ ସହିତ କଥା ହେଉଛି ସେମାନେ କିପରି କଣ କେମିତି କଣ କରୁଛନ୍ତି ସେମାନଙ୍କ ବିଷୟରେ ମୁଁ କଥା ହେବି ମୁଁ ଏଇ ଚଳିତ ସପ୍ତାହରେ ସେଇ ବିଷୟରେ ପର୍ଟିକୁଲାର୍ଲି ସେଇ ବିଷୟରେ କଥା ହେବାପାଇଁ ଚେଷ୍ଟା କରିବି ଏଇ ବିଷୟରେ ଯେମିତି ସବୁ ଠିକ୍ ଠାକ୍ ହେବ ମୁଁ ଆଶା କରିବି ଯେମିତି ସବୁ ଠିକ୍ ଠାକ୍ ହେବ ଆଜ୍ଞା ଆଜ୍ଞା ଆପଣ ବିଶ୍ୱାସ ରଖନ୍ତୁ ଆମ ଉପରେ ବିଶ୍ୱାସ ରଖନ୍ତୁ ଆପଣ ବିଶ୍ୱାସ ରଖିକି ଫୋନ୍ କରିଛନ୍ତି ତ ଆଜ୍ଞା ସେଇ ବିଶ୍ୱାସଟା ହିଁ ରଖନ୍ତୁ ସେଇ ବିଶ୍ୱାସ ରଖିଲେ ହିଁ ଆମେ ଯାଇ କିଛି କରିପାରିବୁ ଆମେ ତ ଆପଣମାନେ ସୁବିଧା ପାଉଛନ୍ତି ଯଦି ଆପଣମାନେ ସେଠିକି ଯାଇକି ସୁବିଧା ପାଉଛନ୍ତି କେମିତି କଣ ହେଉଛି ଆପଣ ସେଠି କହିଲେ ତା ବିଷୟରେ କିଛି ଜାଣିକି କହିଲେ ତ ଆମେ ସେ ବିଷୟରେ ଆଉ କିଛି ତାକୁ ଡେଭ୍ଲପ୍ମେଣ୍ଟ କରିପାରିବୁ ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୁଁ ବି ସେଇ ବିଷୟରେ କଥା ହେବି ମୁଁ ଏବେ କିଛି ଦିନ ତଳେ ଯାଇଥାନ୍ତି ବୋଲି ଭାବୁଥିଲି ବାକି ମୋର କିଛି କାମ ପଡ଼ିଗଲା ତ ସେଥିଲାଗି ମୁଁ ଯାଇପାରିଲିନି କିନ୍ତୁ ମୁଁ ଏଇ ଚଳିତ ସପ୍ତାହରେ ତ ଏବେ ଯାଇପାରିବିନି ଏଇ ଚଳିତ ସପ୍ତାହରେ ମୋ ଭିତରେ ମୁଁ କିଛି ନା କିଛି ବ୍ୟବସ୍ଥା କରିବି ମିଟିଂ ଡକେଇବି କଥା ହେବି ସମସ୍ତଙ୍କ ସହିତ ହେବି ଏହି ବିଷୟରେ ପର୍ଟିକୁଲାର୍ଲି ଏହି ବିଷୟରେ ମୁଁ କଥା ହେବି କେମିତି ଉନ୍ନତି ହେବ ଆପଣ ଯୋଉଟା ଚାହୁଁଛନ୍ତି ଲୋକମାନେ କେବେ କିପରି ସେବା ପାଇପାରିବେ ଭଲ ସେବା ପାଇପାରିବେ ସେଥିପାଇଁ ମୁଁ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ନିଶ୍ଚୟ ଚେଷ୍ଟା କରିବି ଆପଣ ଖାଲି ସେଇ ଭରସାଟା ଆମ ଉପରେ ରଖନ୍ତୁ ଭରସା ଆଉ ବିଶ୍ୱାସ ରଖନ୍ତୁ ଆମେ ନିଶ୍ଚିନ୍ତ ଆପଣଙ୍କ ସେବାରେ ଲାଗିବୁ ଆଜ୍ଞା ଧନ୍ୟବାଦ